ହଁ ମୁଁ ଆମ ପରିବାର ପାଇଁ ସ୍ଵାସ୍ଥ୍ୟକର ବ୍ୟଞ୍ଜନ ବହୁତଗୁଡ଼ିଏ ସ୍ଵାସ୍ଥ୍ୟକର ବ୍ୟଞ୍ଜନ ତିଆରି କରିଥାଏ ଆହୁରି ଆମ ଘର ଲୋକ ବି ମାନେ ଘାଣ୍ଟ ତରକାରୀ ବେଶି ପସନ୍ଦ କରିଥାନ୍ତି ତ ସେଥିରେ ସବୁଜ ପନିପରିବା ପଡ଼ିଥାଏ ଆଉ ପନିପରିବା ଜାତୀୟ ଖାଦ୍ୟ ଯେହେତୁ ତ ଆମ ଘର ଲୋକ ସମସ୍ତେ ଭାରି ଭଲ ପାଆନ୍ତି ତ ସେଥିପାଇଁ ଅଧିକାଂଶ ତ ଆମ ଘରେ ମଣ୍ଡା ସିଝା ତ ଅଧିକା ଖାଇଥାନ୍ତି ତ ସେଥିପାଇଁ ଅଧିକାଂଶ ମଣ୍ଡା ସିଝା କରାଯାଇଥାଏ ଆହୁରି ପନିପରିବା ସନ୍ତୁଳା ଏସବୁ ରେ କିଛି ମସଲା ପଡ଼ିନଥାଏ ତ ସ୍ୱାସ୍ଥ୍ୟର କିଛି ଅସୁବିଧା ହୋଇନଥାଏ ସେଥିପାଇଁ ବୋଲି ଆମ ଘରେ ଅଧିକାଂଶ ତ ସବୁଜ ପନିପରିବା ଖାଇବାକୁ ପସନ୍ଦ କରିଥାନ୍ତି ଆହୁରି ସମସ୍ତେ ତିଆରି ବି କରିଥାନ୍ତି ସେସବୁକୁ ଆଉ ସେସବୁକୁ ମାନେ ମୁଁ ତିଆରିକି ଦେଇଥାଏ ଆଉ ସମସ୍ତେ ଭଲ ବି ପାଇଥାନ୍ତି ମୋ' ରୋଷେଇକୁ ଆଉ ସମସ୍ତେ ଖୁସିରେ ବି ଖାଇଥାନ୍ତି ଆହୁରି ପ୍ରଶଂସା ବି କରିଥାନ୍ତି ଆଉ ସେଥିରେ ଆମ ପରିବାରର ସମସ୍ତଙ୍କର ଦେହ ବି ଭଲ ରହିଥାଏ ଆଉ ଏତେ କିଛି ବି ମାନେ ରୋଗର ଶିକାର ହୋଇନଥାନ୍ତି ସେତିକି